ନୟାଗଡ଼ ଜିଲ୍ଲାରେ ଅନୁ ଅନୁସରଣ କରାଯାଉଥିବା ଆମର ସାଧାରଣ ସାମାଜିକ ମାନେ କାର୍ଯ୍ୟକଳାପ ଗୁଡ଼ିକ ହେଲା ଚାଷବାସ କରିବା କୃଷି ହେଉଛି ଆମର ପ୍ରଧାନ ଜୀବିକା ଏବଂ ସାଂସ୍କୃତିକ ଅଭ୍ୟାସ ମାନେ ବିଭିନ୍ନ ପ୍ରକାର ପର୍ବ ପର୍ବାଣିକୁ ମଧ୍ୟ ଅନୁସରଣ କରନ୍ତି ବାର ମାସରେ ତେର ପର୍ବ ହୋଇଥାଏ ଯାହା ଫଳରେକି ଆମର ଜଗନ୍ନାଥଙ୍କର ଭକ୍ତ ମଧ୍ୟ ବହୁତ ଗୁଡ଼ିଏ ଲୋକ ବସବାସ କରିଥାନ୍ତି ଜଗନ୍ନାଥଙ୍କୁ ଭକ୍ତି କରନ୍ତି ଜଗନ୍ନାଥଙ୍କର ଯାତ୍ରା ନନ୍ଦୀଘୋଷ ଯାତ୍ରା ଆମର ଯେଉଁ କୁହାଯାଇଥାଏ ରଥଯାତ୍ରା ସେଇଟା ମଧ୍ୟ ନବ ଦିନି ଧରି ପାଳନ କରାଯାଇଥାଏ ଏବଂ ଏହି ଯାତ୍ରାରେ ଦେଖିବା ପାଇଁ ମଧ୍ୟ ବାହାର ଦେଶମାନଙ୍କରୁ ଲୋକ ମଧ୍ୟ ଆସି ଖୁସି ହୋଇଥାନ୍ତି ଆଉ ଆମର ଗୋଟିଏ ବଡ଼ ପର୍ବ ହେଉଛି ଶିବରାତ୍ରି ସେ ହେଉଛି ଶିବଙ୍କର ଭକ୍ତମାନେ ଶିବରାତ୍ରି କରିଥାଆନ୍ତି ଏବଂ ସେଇଠି ଦିନସାରା ଲୋକ ଉପବାସ ରହିଥାନ୍ତି ଉପବାସ ରହି ଜାଗର ରାତିରେ ଜାଗର ଜାଳନ୍ତି ଦୀପ ଜାଳି ସ୍ୱୟଂ ବଂ ଶିବଙ୍କୁ ଭକ୍ତି କରିଥାନ୍ତି ଯାହା ଫଳରେକି ସେମାନଙ୍କୁ ଆତ୍ମସନ୍ତୋଷ ମଧ୍ୟ ମିଳିଥାଏ